ହ୍ୟାଲୋ ସାର୍ ମୋ ଶାଢ଼ୀଟି ଅର୍ଡ଼ର୍ କରିଥିଲି ଯାହା ନିର୍ଦ୍ଦିଷ୍ଟ ସ୍ଥାନକୁ ପହଞ୍ଚେଇ ପାରିନଥିବାରୁ ମୁଁ ଆପଣଙ୍କୁ ନମ୍ବର୍ଟି ନୋଟ୍ କରନ୍ତୁ ନ'ହେଲେ ମୁଁ ହ୍ୱାଟ୍ସଆପ୍ରେ ସେଣ୍ଡ୍ କରିଦଉଛି